ମୁଁ ଥରେ ଗୋଟେ ଦୂର ସ୍ଥାନକୁ ଯାତ୍ରା କରୁଥିଲି ବାଇକ୍ ସାହାଯ୍ୟରେ ମୁଁ ପ୍ରଥମେ କ'ଣ କଲି ନା ମୁଁ ରଥଯାତ୍ରା ଦେଖିବାକୁ ମୁଁ ପୁରୀକୁ ଚାଲିିଗଲି ଏବଂ ପୁରୀରେ ଯେଉଁ ପ୍ରାକୃତିକ ଦୃଶ୍ୟ ଅଛି ବା ପ୍ରାକୃତିକ ଯେଉଁ ସୌନ୍ଦର୍ଯ୍ୟ ଅଛି ତାକୁ ଦେଖି ମୋର ମନମୁଗ୍ଧ ହୋଇଗଲା ଏବଂ ମତେ ବହୁତ ଖୁସି ଲାଗିଲା କାହିଁକିନା ମୁଁ ପ୍ରକୃତିକୁ ଦେଖିବା ପାଇଁ ଆସିଛି ସେଥିପାଇଁ ପ୍ରକୃତିର ସୁୌନ୍ଦର୍ଯ୍ୟ ଅପରୂପକୁ ସମସ୍ତେ ଦେଖିବାକୁ ଭଲ ପାଆନ୍ତି ଏବଂ ସମସ୍ତେ ଏହିସବୁ ଜିନିଷକୁ ବହୁତ ଖୁସିରେ ରୁହନ୍ତି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖିବାିକୁ ସମସ୍ତେ ଭଲ ପାଆନ୍ତି ସେଥିପାଇଁ ମୁଁ ପୁରୀକୁ ରଥଯାତ୍ରା ଦେଖିବା ପାଇଁ ଯାଇଥିଲି